କୃଷକ ଏବଂ ଆଖପାଖ କୁକୁଡ଼ା ଚାଷୀ ଯେଉଁମାନେ ସବୁ ରହିଛନ୍ତି ସେମାନେ କୁକୁଡ଼ା ମାନଙ୍କ ପ୍ରତି ନିଶ୍ଚିତ ଭାବରେ ବିଶେଷ ଧ୍ୟାନ ଦେଉଛନ୍ତି ତାଙ୍କର ପ୍ରଜନନ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେଥିପାଇଁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭେଟନାରୀ ଡକ୍ଟରଙ୍କ ସହିତ ଯୋଗାଯୋଗ ରକ୍ଷା କରୁଛନ୍ତି ଏବଂ ପରସ୍ପର ମଧ୍ୟରେ ନିକଟସ୍ଥ ଅନ୍ୟାନ୍ୟ ଯେଉଁମାନେ ଚାଷୀ ରହିଲେ ସେମାନଙ୍କ ସହିତ ଯୋଗାଯୋଗ ରଖି ସେମାନେ ସାଥି ଚୟନ କରି ତାଙ୍କ ପରସ୍ପର ଭିତରେ ବାର୍ତ୍ତାଳପ କରି ଏବଂ ଏହାର କେମିତି ଅଧିକ ଉତ୍ତର ଧର ଆହୁରି ଉନ୍ନତି ହୋଇପାରିବ ଏବଂ ଯେଉଁ ଛୁଆଗୁଡିକ ସୃଷ୍ଟି ହେଲେ ସେଗୁଡ଼ିକର ନିର୍ଦ୍ଧିଷ୍ଟ ଭାବରେ ତାଙ୍କର କେମିତି ଯତ୍ନ ନେବା କେଉଁ ତାପମାତ୍ରାରେ ତାଙ୍କୁ ରଖିବା କିଭଳି ତାଙ୍କର ଖାଦ୍ୟ ପେୟର ବ୍ୟବସ୍ଥା କରିବା ଏବଂ ତାର ଅନ୍ୟାନ୍ୟ ଯେତେକ ଆମର ପଶୁ ଡାକ୍ତରଙ୍କର ଯେତେକ ରହିଛି ଇନ୍ସଷ୍ଟ୍ରକ୍ସନ୍ ରହିଛି ସେ ଇନ୍ସଷ୍ଟ୍ରକ୍ସନ୍ ଠିକ୍ ଭାବରେ ଏ ସେମାନେ କାର୍ଯ୍ୟକାରୀ କରି ତାକୁ ସଫଳ କରାଉଛନ୍ତି ଏବଂ ଏଥିପାଇଁ ସେମାନଙ୍କର ଏଇ ଯେଉଁ ସାଥି ଚୟନ ସେଇଟା ଏକ ଉପଦେୟ ସେମାନଙ୍କ ପାଇଁ ହୋଇଛି